ଯେମିତିକି ପହଁରିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରିତା ପହଁରିବା ଦ ଦ୍ୱାରା ଆମର ପୁରା ହୋଲ୍ ବଡ଼ି ମୁମେଣ୍ଟ ହେଇଥାଏ ଯେମିତି ଆମ ମୁଣ୍ଡ ଉଚା ହେଇକି ଥାଏ ଦୁଇଟା ହାତ ଆଗକୁ ଯାଏ ଆଉ ଦୁଇଟା ଗୋଡ଼ ବି ପାଣିରେ ପିଟି ହୁଏ ତ ସେଥିପାଇଁ ବହୁତ ଜୋର୍ ବି ଦରକାର ବହୁତ ଏନର୍ଜି ଦରକାର ପହଁରିବା ପାଇଁ ଆଉ ଶ୍ୱାସ ସମ୍ବନ୍ଧିତ ପାଇଁ ଯାହାବି ପାଣି ପାଇଁ ଯେତେବେଳେ ଆମେ ପାଣିରେ ପହଁରିଥାଉ ସେତେବେଳେ ଆମ ଶ୍ୱାସ ଫୁଲିଥାଏ ଫୁଲିଥାଏ ମାନେ କେତେ ସମୟ ଯାଏ ଆମେ ପାଣିରେ ରହିପାରୁ ଧୀରେ ଧୀରେ ଆମର ପାଣିରେ ରହିବା ଟାଇମଟା ବଢ଼ିଯାଏ ତ ସେଇ ଦ୍ୱାରା ଆମ ଶ୍ୱାସ ସମ୍ବନ୍ଧିତ ଯାହା ବି ପ୍ରୋବ୍ଲେମ ହୁଏ ସେଇଟା ଧୀରେ ଧୀରେ ଦୂରେଇଯାଏ